ଓଡ଼ିଶାର ପାରମ୍ପରିକ ବୃତ୍ତି ହେଉଛି କୃଷି କୃଷି ହେଉଛି ଆମ ଦେଶର ଗୋଟେ ଜୀବନ ଅଙ୍ଗ ଯେପରିକି ଆମ ଭାରତର ପ୍ରଧାନ କାର୍ଯ୍ୟ ହେଉଛି କୃଷି କୃଷି ବିନା ମଣିଷ ଜୀବନ ତୁଚ୍ଛ ମୂଲ୍ୟହୀନ କାହିଁକି ନା କୃଷି କାର୍ଯ୍ୟ କଲେ ହିଁ ମଣିଷ ଜୀବନ ନିର୍ବିକା କରେ ଜୀବନ ବଞ୍ଚାଏ ସଂସାର ଚଳାଏ ସଂସାରର ଲୋକ ମାନଙ୍କୁ ପୋଷେ ସେ ତ କୃଷି ହଉଚି ଆମର ଗୋଟେ ଅଙ୍ଗ ଭାବରେ ପ୍ରସିଦ୍ଧ

ସରକାର ମାଗଣା ଚାଉଳ ଦେଲାଠାରୁ ଲୋକ ମାନେ ଆଉ କୃଷି କାର୍ଯ୍ୟ କରିବାକୁ ଭଲ ପାଉନାହାଁନ୍ତି ପସନ୍ଦ କରୁନାହଁନ୍ତି କେହି ବିଲକୁ ଯାଇକି ଏମିତି ଖଟିବାକୁ କେହି ପସନ୍ଦ କରୁନାହାଁନ୍ତି ତଥାପି କିଛି ଲୋକ ବିଲକୁ ଯାଇକି କୃଷି କାର୍ଯ୍ୟ କରୁଛନ୍ତି ବୋଲି ସେଇଟା ବଞ୍ଚିଛି ଏବଂ ଆମେ ଖାଉପାରୁଛେ ଚାଉଳ ହେଇପାରୁଛି ଖାଇପାରୁଛେ ଆମେ କିଛି ଲୋକ ଏମିତି କି ବାଣିଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟିବା ପାଇଁ ଯେଉଁଟା କି ସେଇଟା ଠିକ ନୁହେଁ ସେମାନେ ହେଲେ ବୁଝି ପାରନ୍ତେ କି ଆମ ଘରେ ଆମ ଗାଁରେ ରହିକି ଆମେ କୃଷି କାର୍ଯ୍ୟ କଲେ ଆମେ ନିଜେ ବଞ୍ଚି ପାରିବା ଦାଦନ ଖଟିବାକୁ ବି ଯିବାକୁ ପଡ଼ନ୍ତାନି ବାହାରକୁ ଯଦି ଆମେ କୃଷି କାର୍ଯ୍ୟ କରନ୍ତେ ତାହେଲେ ସମସ୍ତେ ଲୋକ ସେଠି କାମ କରିକି ନିଜ ଗୋଟେ ନିଜ ଦାଦନ ଶ୍ରମିକ ଭାବେ ସେ ବିଲରେ ଖଟି ପାରନ୍ତେ ତ ସେଥିପାଇଁ ଆମେ ବାହାରକୁ ନଯାଇ ଦାଦନ ଖଟିବାକୁ ଆମେ କୃଷି କାର୍ଯ୍ୟ କରିବା ହିଁ ଦରକାର